କୃଷକ ଆତ୍ମହତ୍ୟା ଗୋଟେ ନିହାତି ଇମ୍ପୋଟାଣ୍ଟ ବିଷୟ ଗୋଟେ କାହାଁକି ଯେ କି ଆମର ଭାରତଟା ହେଲା ଗୋଟେ ଚାଷ ପ୍ରଧାନ ଦେଶ ଓଡ଼ିଶା କୁହ ଓଡ଼ିଶା କୁ ଗୋଟେ ଚାଷ ବହୁଲ ଦେଶ କୃଷକ ଆତ୍ମହତ୍ୟା ଗୋଟେ ନିହାତି ଭାବରେ କାଣା କରବାର କଥା କି ତାହେକେ ଗୋଟେ ମାନେ ଇମ୍ପୋଟାନ୍ସ ଦେବାର କଥା ବିଭିନ୍ନ ପ୍ରକାର ମରୁଡ଼ି ହେଉଛି ଯେତେବେଳେ ବର୍ଷା ନେଇଁ ହେବାର ମାସ ମାସ ଧରିକିନା ତ ସେତେବେଳେ ହିଁ ଚାଷୀଟା ଆତ୍ମହତ୍ୟା କରୁଛି ତ ନିହାତି ଭାବରେ ଆମକେ ସବୁ ଫସଲ ବୀମା ଜେନତା କି ଆମେ ଇନ୍ସୁରାନ୍ସ ବୋଳିକିନା କହୁଛୁଁ ସେ ସବୁ ଜିନିଷ ଆମକେ ଭଲ ଭାବରେ ପ୍ରୋଭାଇଡ଼ କରବାର କଥା ଯେହେତୁ ଗୋଟେ ଜଣେ ଚାଷୀ ସବୁବେଳେ ସେ ଲୁନ ଫୁନ କରିକିନା ସେ ଚାଷ କରୁଛେ ତାହେକେ ବଞ୍ଚାଇବାର ଲାଗି ଆମକେ ବିଭିନ୍ନ ପ୍ରକାର ସୁବିଧା ବା ଫସଲ ଯୋଗାଇ ଦେବାର କଥା କେନାଲ ସୁବିଧାଗୁଡ଼ାକ କରିଦେବାର କଥା ନିହାତି ଭାବରେ ଜଳ ତ ନିହାତି ଭାବରେ ଯୋଗାଇ ଦେବାର କଥା ଜଣେ କୃଷକକେ ତାର ଫଲରେ ହିଁ ସେ ଗୋଟେ ଭଲ ଚାଷୀ ରୁପେ ଜାଣି ପରବା ବା ସମସ୍ତଙ୍କେ ସେ ଖାଦ୍ୟ ଦେଇ ପାରବା ତ ଏମତା ହିସାବରେ ଆମର ଯଦି ଯଦି ଜଣେ କୃଷକକେ ବିଭିନ୍ନ ପ୍ରକାରର ଧାନ ଦେମାଁ ଯେକୌଣସି ପ୍ରକାର ସିଡ୍ସ ଦେମାଁ ବୋଇଲେ ବି ସେ ତାର ମାନେ କୃଷକ ଆତ୍ମହତ୍ୟା କାମ ଏଡ଼ାଇ ପାରମାଁ